ଆମ ଓଡ଼ିଶାର ପାଣିପାଗ ବୃକ୍ଷଲତା କ୍ଷୟ ଯୋଗୁଁ ପାଣିପାଗ ଠିକ୍ ଭାବରେ ହୋଇପାରୁନାହିଁ ଜଙ୍ଗଲକୁ ଆମେ ରୋପଣ କଲେ ପାଣିପାଗ ର ଅସୁବିଧା ହୋଇପାରିବନାହିଁ ଆଉ ବୃକ୍ଷଲତା ନଷ୍ଟ କଲେ ଆଉ ଫସଲ ଜମି ଚାଷବାସ ଆମେ ନ କଲେ ଆମର କ୍ଷୟକ୍ଷତି ହେଉଛି ଆଉ ଧାନ ଚାଷ ବିଭିନ୍ନ ଚାଷରେ କୀଟପତଙ୍ଗଗୁଡ଼ିକ ଫସଲକୁ ନଷ୍ଟ କରିଦେଉଛନ୍ତି ଆଉ ଫସଲକୁ ପ୍ରଭାବିତ କରିବାକୁ ହେଲେ ଆମେ ଜୈବିକ ସାର ବ୍ୟବହାର କରିବା ଉଚିତ ଆମେ ରାସାୟନିକ ସାର ବ୍ୟବହାର କଲେ ଆମର ଉପକାରୀ କୀଟ କୀଟପତଙ୍ଗଗୁଡ଼ିକ ଜୈବିକ ସାର ବ୍ୟବହାର ଦ୍ୱାରା ସେମାନେ ବିଲୁପ୍ତ ହେଉଛନ୍ତି ତେଣୁ ଆମେ ନିଜେ ନିଜ ଚାଷ ଚାଷ ଜମିରେ ଜୈବିକ ସାର ବ୍ୟବହାର କରିବା ରାସାୟନିକ ସାର ବ୍ୟବହାର କରିବା ନାହିଁ ଏହାକୁ ଆମେ ସମସ୍ତେ ଜାଗ୍ରତ ହୋଇ ବୃକ୍ଷ ବୃକ୍ଷରୋପଣ କରିବା ଆଉ ଫସଲରେ କୀଟନାଶକ ରାସାୟନିକ କୀଟନାଶକ ବ୍ୟବହାର କରିବ ନାହିଁ ତା'ହେଲେ ଆମେ ପାଣିପାଗକୁ ପରିବର୍ତ୍ତନ କରିବା କୀଟପତଙ୍ଗକୁ ମଧ୍ୟ ସେମାନଙ୍କୁ ମଧ୍ୟ ଆମେ ବଞ୍ଚାଇପାରିବା ଆଉ ଆମେ ଫସଲକୁ ମଧ୍ୟ ଭଲ ଉତ୍ପାଦନ କରି ଆମେ ଜୀବିକା ନିର୍ବାହ କରିପାରିବା